ହଁ ମୁଁ ସମସ୍ତଙ୍କ ସହିତ ଭୋଜନ କରିବାକୁ ପସନ୍ଦ କରେ କୌଣସି ପୂଜା ପର୍ବ ଏ ସବୁ ଉପଲକ୍ଷେ ନୁହେଁ ଆମ ପରିବାର ହେଉଛି ଏକ ଯୌଥ ପରିବାର ଆମେ ପ୍ରତ୍ୟେକ ଦିନ ପ୍ରତି ବକ୍ତ ଖାଇଲା ବେଳେ ମଧ୍ୟ ଆମେ ସମସ୍ତ ମିଳିତ ଭାବରେ ଭୋଜନ କରୁ ତା'ପରେ ବାହାଘର ବ୍ରତଘର ପୂଜାପୂଜି ଶ୍ରାଦ୍ଧ ଏ ସବୁଥିରେ ତ ସାହି ପଡ଼ିଶା ଅନ୍ୟାନ୍ୟ ଏମିତିକି ନୂଆଖାଇ ଏଥିରେ ମଧ୍ୟ ଆମେ ସମସ୍ତେ ସାହି ପଡ଼ିଶାଙ୍କୁ ଡକା ଡକି କରି ଏକା ସହିତ ଭୋଜନ କରି ଗୋଟେ ସମାରୋହ କରୁ ଯାହାଦ୍ଵାରା କି ଗୋଟେ ଅଲଗା ପ୍ରକାରର ଆନନ୍ଦିତ ଲାଗିଥାଏ ଏବଂ ସେଥିରେ ଅନେକ ପ୍ରକାରର ଖୁସି ମିଳିଥାଏ ମନ ମଧ୍ୟ ଆନନ୍ଦରେ ଭରିଯାଏ ଯାହା ହେଉ ସମସ୍ତେ ଆମ ସହିତ ରୁହନ୍ତି ଆମ ପାଖକୁ ଆସନ୍ତି ଆମ ସାଙ୍ଗରେ ମିଶନ୍ତି ଭଗବାନ ସମସ୍ତଙ୍କୁ ଭଲରେ ରଖନ୍ତୁ